ମୋ ବ୍ୟତୀତ ମୋ ପରିବାରର ମୁଁ ଜେଜେମାଆଙ୍କୁ ମଧ୍ୟ ବଗିଚା କରିବାକୁ ବହୁତ ଆଗ୍ରହୀ ମୁଁ ସବୁବେଳେ ମୋ ଜେଜେମାଆକୁ ବଗିଚା କେଉଁ ପ୍ରକାର କରାଯାଏ ତା'ର ଯତ୍ନ କେଉଁ ପ୍ରକାର ନିଆଯାଏ ମୋ ଜେଜେମାଆକୁ ମୁଁ ସବୁବେଳେ ବୁଝାଇ ଥାଉଛି ମୋ ଜେଜେମାଆକୁ ମୁଁ ସବୁବେଳେ କହେ ବଗିଚା କଲେ ପାଣି ସାର ଆଉ ବାଡ଼ ମଧ୍ୟ କରିବାର ଅଛି ପାଣିର ସାରର ମଧ୍ୟ ତ ଯତ୍ନ ନେବାର ଅଛି ମୁଁ ବୋଲି ମୋ ଜେଜେମା'ଙ୍କୁ ଉତ୍ସାହିତ କରିଥାଏ